ଦଶ ଠାରୁ ଦଶ ଲକ୍ଷ ଭିତରେ ଥିବା ପାଞ୍ଚଟି ସଂଖ୍ୟା ଗୁଡ଼ିକ ହେଉଛନ୍ତି ଏକ ହଜାର ପାଞ୍ଚ ହଜାର ପାଞ୍ଚଶହ ଛଅ ହଜାର ସାତ ହଜାର ଏକ ଏବଂ ନଅ ହଜାର ନଅଶହ ଅନେଶତ